ସମ୍ବଲପୁରୀ ଗୀତ ମତେ ବହୁତ୍ ଭଲ୍ ଲାଗ୍ସି ଆଉ ମୁଇଁ ୟୁଟ୍ୟୁବ୍ରେ ଡେଲି ବି ଶୁନ୍ସିଁ ଆଉ ମୁଇଁ ଗାଉଥିସିଁ ବି ଆଉ ଯାତ୍ରା ଦେଖିଗଲେ ବି ସେନ ଶୁନ୍ସିଁ ବି ଆଉ ଘରେ ବି ଥିଲା ଶୁନୁଥିସିଁ ଆଉ ମତେ ବହୁତ୍ ଭଲ୍ ଲାଗ୍ସି ସମ୍ବଲପୁରୀ ଗୀତ୍ ଆଉ ମୁଇଁ ଶୁନ୍ସିଁ ବି ୟୁଟ୍ୟୁବ୍ତୁ ମାଗ୍ଲେ ବି ସେଟା କର୍ସି ୟୁଟ୍ୟୁବ୍ତୁ ମାଗି କରି ଦେଖସିଁ ବିଲ ମଣ୍ଟୁ ଛୁରିଆର ରାନୀ ଗୁରି ଏ ବହୁତ୍ ସେଟା ଭଲ୍ ଲାଗ୍ସି ସମ୍ବଲପୁରୀ ଆମର୍ ଇଆଡ଼େ ବହୁତ୍ ଭଲ୍ ବଲସନ୍ ମିଳିଲ ସମ୍ବଲପୁରୀର ସଭେ ସେଟା ପସନ୍ଦ୍ କର୍ସନ୍ ବି ଆମର୍ ସମ୍ବଲପୁରିଆ ଲୋକ୍ ବହୁତ୍ ସେଟା କର୍ସନ୍ ଆଉ ବହୁତ୍ ଭଲ୍ ଲାଗ୍ସି ବି ସମ୍ବାଲ୍ପୁରୀର ସେଟା ଆମର ବହୁତ୍ ବହୁତ୍ ଲୋକ୍କୁ ପସନ୍ଦ୍ ଲାଗ୍ସି ବି ଆଉ ଓଡ଼ିଆ ସେଟା ବି ଭଲ୍ ଲାଗ୍ସି ସମ୍ବଲ୍ପୁରୀ ଗୀତ୍ ବି ଭଲ୍ ଲାଗ୍ସି ଆଉ ସମ୍ବଲପୁରୀରେ ଆମ୍କୁ ବହୁତ୍ ସେ ସଙ୍ଗ୍ମାନେ ସବୁ ହିରୋକର୍ଟା ଶୁନ୍ସୁଁ ଆମେ ଆଉ ବହୁତ ଭଲ ଲାଗ୍ସି ହିରୋମାନଙ୍କଟା ବହୁତ୍ ମୁଇଁ ଯେନ୍ ହିରୋଟା ଯେନ୍ ଗୀତ ଶୁନ୍ସିଁ ସେଟା ସବୁବେଳେ ଶୁନୁଥିସି ଆଉ ଯେନ୍କେ ଯାତ୍ରା ଦେଖିକି ଗଲେ ବି ବହୁତ୍ ମତେ ଭଲ୍ ଲାଗ୍ସି ସେ ଗୀତ ଶୁଣୁସି ଆଉ ମୋବାଇଲ୍ତୁ ବି ମାର୍ସି ୟୁଟ୍ୟୁବ୍ତୁ